ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟ ପରିବହନ ବିକଳ୍ପ ହେଉଛି ସର୍ବସାଧାରଣ ଗମନାଗମନ ସର୍ବସାଧାରଣ ଗମନାଗମନ ଯେଉଁଟାକି ଆମର ରିକ୍ସା କିମ୍ବା ଆମର ବସ୍ ଏଇସବୁ ବ୍ୟବସ୍ଥା ରହିଲେ ସେମାନେ ଲୋକମାନେ ବହୁତ ଉପକୃତ ହୋଇପାରିବେ କାରଣ ଢେଙ୍କାନାଳ ଜିଲ୍ଲାରେ ଅତି ଗ ଧନୀ ଲୋକ ନାହାନ୍ତି ଢେଙ୍କାନାଳ ଜିଲ୍ଲାରେ ଗରିବ ଲୋକଙ୍କ ସଂଖ୍ୟା ଅଧିକ ସେଥିପାଇଁ ସେମାନଙ୍କ ଉପକୃତ ହେବା ପାଇଁ ସର୍ବସାଧାରଣ ଗମନାଗମନ ସୁବିଧା ରହିଲେ ସେମାନେ ଉପକୃତ ହୋଇପାରିବେ